ଆମ ଘର ସାଇଡ଼୍ରେ ଆମର ଜଣେ ସାହୁ ବାବୁ ରହୁଛନ୍ତି ସେମାନେ ବଗିଚା ତିଆରି କରିବା ପୂର୍ବରୁ ମୋତେ ଟିକେ ପଚାରିଥିଲେ ଯେ ବଗିଚା ମୋର ଚାରି ଏକର୍ ଜମି ଅଛି ତା ଦେହରେ କଣ ଲଗେଇଲେ ସବୁ ଭଲ ହେବ ତ ମୁଁ ତାଙ୍କୁ ଆଡ଼ଭାଇଜ୍ ଦେଇଥିଲି ଦେଖନ୍ତୁ ଏଡ଼େ ବଡ଼ ବଗିଚାଟା ଆପଣ ପ୍ରଥମେ ଛୋଟ ଛୋଟ ଆମ୍ବ ଚାରା ଆଣି ଲଗାନ୍ତୁ ଆମ୍ବ ଚାରା ଲଗେଇବା ପରେ ପରେ ମଧ୍ୟ ମଝିରେ ମଝିରେ ଆଉ ଆପଣ ଅଲଗା ଚାଷ ଯୋଉ ଚାଷ ବି କରିପାରିବେ ଯେମିତି ମଝିରେ ଯୋଉରା ଇଏ ରହିଯିବ ଯେମିତି ଶାଗ ହେଉ କି ପାଳୁଅ ହେଉ ଏଇ ସବୁ ଲଗେଇ ଦେବେ ଏଇରା ଲଗେଇବା ଦ୍ୱାରା ଆପଣଙ୍କର ପରିବାକୁ ପରିବା ହେବ ଆଉ ଫଳ ବି ହେବ ସିଏ ମୋ କଥା ଶୁଣି ରାଜି ହେଇଥିଲେ ଏବଂ ମୁଁ ତାଙ୍କୁ ବି ସାହାଯ୍ୟ କରିଥିଲି ଆମ୍ବ ଗଛ ଶହେ ମିଟର୍ ଦୂର ଦୂରରେ ଗୋଟେ ଗୋଟେ ଆମ୍ବ ଗଛ ପୋତିଥିଲେ ଏମିତି ସେ ଆ ଶହେଟା ଚାରା ଆଣିଥିଲେ ଏବେ ତାଙ୍କ ବଗିଚା ପୁରା ଆମ୍ବ ବଗିଚାରେ ପରିପୂର୍ଣ୍ଣ ତାଙ୍କ ବଗିଚାକୁ ବାହାର ଲୋକ ଆସି ଆମ୍ବ ସବୁ ଏବେ ବାହାରକୁ ନେଉଛନ୍ତି ଆଉ ମୋର ଗୋଟେ ଟିପ୍ସ ହେଲା ଯେକୌଣସି ଲୋକ ଜୀବନରେ ଜଣେ ଗୋଟେ ଗଛ ଲଗେଇବା ଦରକାର ଗଛ ହିଁ ଆମର ଅକ୍ସିଜେନ୍ ଦେଇଥାଏ ଗଛ ବି ଆମକୁ ଫଳ ଫୁଲ ଦେଇଥାଏ ତେଣୁ ଆମର ଡ୍ୟୁଟି ହେଲା ଜଣେ ଜୀବନ କାଳ ମଧ୍ୟରେ ଗୋଟେ ଗଛ ଲଗେଇବା ଜରୁରୀ